ଓଡ଼ିଶାର ରାଜ୍ୟ ସରକାର ବିଭିନ୍ନ ସମ୍ପ୍ରଦାୟ ମଧ୍ୟ ଯେତେବେଳେ କିଛି ବିବାଦ ହୋଇଥାଏ ଉତ୍ତେଜନାମୂଳକ କିଛି ବି ବିବାଦ ଘଟିଯାଇଥାଏ ତେବେ ଓଡ଼ିଶା ସରକାର ସମାଧାନ କରିବାପାଇଁ ପଞ୍ଚାୟତ ସମିତିର ସାହାଯ୍ୟ ନେଇଥାଏ ଯେମିତିକି ଆମ ଭିତରେ ଯଦି ଦୁଇଟି ଗୋଷ୍ଠୀ ମଧ୍ୟରେ ଯଦି ମାନେ ଝଗଡ଼ାଝାଟି ଲାଗିଥାଏ ବା ବିବାଦ ହୋଇଯାଇଥାଏ ତାହାହେଲେ ଆମେ ପଞ୍ଚାୟତ ସମିତିରେ ମିଟିଙ୍ଗ୍ ଡ଼ାକି ସେଇ ସବୁ ବିବାଦକୁ ସମାଧାନ କରିଥାଉ ଯଦି ସେ ପଞ୍ଚାୟତସମିତିରେ ଗାଁର ଲୋକମାନଙ୍କ ଦ୍ଵାରା ସେଇ ବିବାଦ ମାନେ ଦୁଇ ଗୋଷ୍ଠୀରେ ଘଟିଯାଇଥିବା ବିବାଦଗୁଡ଼ିକ ସମାଧାନ ହୋଇନଥାଏ ତାହେଲେ ଆମେ ପି ଆଇ ଏଲ୍ ର ଲୋକମାନଙ୍କୁ ଡ଼ାକି ସମାଧାନ କରିଥାଉ ଯେପରିକି ଗ୍ରାମର ସରପଞ୍ଚବାବୁ କି ଗ୍ରାମର ନୋମିନି ଗ୍ରାମର ୱାର୍ଡ଼ ମେମ୍ବର୍ ଏଇସବୁ ଲୋକମାନଙ୍କୁ ଡ଼ାକି ଦୁଇଟି ଗୋଷ୍ଠୀରେ ଲାଗିଥିବା ବିବାଦ ଗୁଡ଼ିକୁ ସମାଧାନ କରାଯାଏ ଯଦି ଏସବୁ ପରେ ମଧ୍ୟ ସେ ଦୁଇଟି ଗୋଷ୍ଠୀର ବିବାଦ ସମାଧାନ ହୋଇପାରିବ ନାହିଁ ତେବେ ଓଡ଼ିଶା ସରକାର ପୋଲିସ୍ର ସାହାଯ୍ୟ ନେଇଥାଏ ଏହି ପୋଲିସ୍ର ନେବାପରେ ଦୁଇଟି ଗୋଷ୍ଠୀର ବିବାଦ ସମାଧାନ ହୋଇଯାଇଥାଏ ଏହିପରି ଭାବେ ଦୁଇଟି ଗୋଷ୍ଠୀର ଯଦି ବିବାଦ ଲାଗିଥାଏ ତାହେଲେ ଓଡ଼ିଶା ସରକାର ଏହିପରି ଭାବେ ସମାଧାନ କରନ୍ତି